ମୋ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ ହେଲା ନୌମାନ ଅଲ୍ଲୀ ଖାନ କରାମତ ଅଲ୍ଲୀ ଖାନ ଆଉ ତା'ପରେ ସୁହାନରା ବେଗମ ତା'ପରେ ହେଲା ସୁଜାତା ନାୟକ ତା'ପରେ ଆଉ ହେଲା ସ୍ମିତା ରାଣୀ ଦାସ